ଦେଖନ୍ତୁ ବଜାରରେ ତ ବହୁତ ମାନେ ବହୁତ କପଡ଼ା ଅଛି ଯାହାକି ସେଇଟା କରା ଏମ୍ବ୍ରୋଡ୍ରି ଫେମୋଡ୍ରି ଯାହାକି ଲାଗିଥାଏ ଆମର ଆମର କ'ଣ ଆମେ ନିଜେ ହାତେ ହାତବୁଣା ଆମର କିନ୍ତୁ ଆମର ସୂତାକୁ ନେଇକି ଆମେ ନିଜେ ହାତେ ତିଆରି କରିଥାଉ ଲୁଗାସୂତା ଯାହାକି ପିନ୍ଧିବାକୁ ବହୁତ ଭଲ ଲାଗେ ସ୍ମୁଥ ଲାଗେ ପିନ୍ଧୁ ଯାହାକି ଆମେ ନିଜେ ୟୁଜ୍ କରୁଛୁ ବି ସେଇଟା ନିଜେ ବି ଆମେ ବୁଣୁଛୁ ନିଜେ ପିନ୍ଧୁଛୁ ଯାହକି ଆମେ ବିକୁଛୁ ବି ବଜାରରେ ତ ବହୁତ ଭଲ ଲାଗେ ସେଇଟା ପିନ୍ଧିବାକୁ ଆଉ ତଥାପି ଲୋକମାନେ ଲୋକମାନେ କ'ଣ ବାହାରୁ ବି କିଣନ୍ତି କିଣନ୍ତି ବି ବାହା ଯାହାକି ଆମର ଆମେ ନିଜେ ଯାହା ସିଲେଇଫିଲେଇ କରିଥାଉ ଯାହା ମାପଫାପ ନେଇକି ଯାହା ପିନ୍ଧିବାକୁ ବି ସୁନ୍ଦର ଦେଖାଯାଏ ତ ସେଥିପାଇଁ ଏ ଲୋକମାନେ ବି ନିଅନ୍ତି ଆମର ହାତବୁଣା ଲୁଗା ସବୁ ତାଙ୍କେ ନିଜେ ବ୍ୟବହାର କରନ୍ତି ବାହାରେ କ'ଣ ଏମ୍ବ୍ରୋଡ୍ରି ଫେମୋଡ୍ରି କ'ଣ ପଲିଷ୍ଟର୍ ଏଇଟା ସେଇଟା ଲାଗିଥାଏ ପିଓର୍ ସୂତା ନଥାଏ ସେଇଟା ସୂତା କପଡ଼ା ଯଦି କହିବାକୁ ଗଲେ ପିଓର୍ ସୂତା ନଥାଏ ଆମେ ଆମେ କ'ଣ ଆମର ହାତ ବୁଣା ଥାଏ ଯାହାକି ଆମେ ୟୁଜ୍ ବି କରୁଛୁ ଲୁଗା ସୂତା ତ ସେଥିପାଇଁ ଲୋକ ବହୁତ ପସନ୍ଦ କରନ୍ତି ଆମର କପଡ଼ାକୁ ଆଉ